ପାଞ୍ଚ୍ ପାଞ୍ଚ୍ ଉନେଇଶି ଶହ ପଞ୍ଚସ୍ତର୍ ଦୁଇ ଛଅ ଦୁଇ ହଜାର୍ ଚାର୍ ଦଶ୍ ଏଗାର୍ ଦୁଇ ହଜାର ପାଞ୍ଚ୍ ନଅ ଛଅ ଦୁଇ ହଜାର୍ ତିନ୍ ଦଶ୍ ପାଞ୍ଚ୍ ଦୁଇ ହଜାର୍ ଦୁଇ